ଆମ ବାଡ଼ି ବଗିଚାରେ ଅନେକ ପ୍ରକାର ଗଛ ଅଛି ଫୁଲ ଗଛଠାରୁ ଆରମ୍ଭ କରି ପନିପରିବାଠାରୁ ଆରମ୍ଭ କରି ଅନେକ ପ୍ରକାର ଗଛ ଅଛି ଏବଂ ଆମେ ସମାଜରେ ଅନ୍ୟ ଲୋକମାନଙ୍କୁ ମଧ୍ୟ ସଚେତନ କରାଇଥାଉ ଯେ ଯେତେ ଅଧିକରୁ ଅଧିକ ଗଛ ଲଗାଇବା ଆମର ପରିବେଶ ସେତେ ସୁସ୍ଥ ରହିବ ତେଣୁ ଏଥିପ୍ରତି ସଚେତନ ଦେବା ଦରକାର ଆମ ବଗିଚାରେ ବହୁତ ପ୍ରକାର ପନିପରିବା ଗଛ ହେଉ ଫୁଲ ଗଛ ହେଉ ଫଳ ଜାତୀୟ ଗଛ ହେଉ ଅନେକ ଗଛ ରହିଛି ଏବଂ ଆମେ ଏଗୁଡ଼ିକ ଲଗେଇବାକୁ ବହୁତ ପସନ୍ଦ କରିଥାଉ ଯେପରିକି ଆମ୍ବ ଗଛ ପଣସ ଗଛ ତାପରେ କଦଳୀ ଗଛ ଏବଂ ଫୁଲଜାତୀୟ ଗଛରେ ଟଗର ମନ୍ଦାର ଇତ୍ୟାଦି ଲଗେଇଥାଉ ଆଉ ପନିପରିବା ଯେପରି କାକୁଡ଼ି ଶିମ୍ବ ଛୁଇଁ ଇତ୍ୟାଦି ଲଗାଉଁ ଚାଷ କରିବାକୁ ଆମେ ପସନ୍ଦ କରିଥାଉ ଏହାଫଳରେ ଆମ ପରିବେଶ ସୁସ୍ଥ ରହିବ ଏବଂ ପରିବେଶକୁ ଉପଯୋଗୀ ଥିବା ଫୁଲ ଫଳ ଇତ୍ୟାଦି ବହୁ ପରିମାଣରେ ମିଳିପାରିବ